ହ୍ୟାଲୋ ଶୁଭ ସକାଳ ଆଜ୍ଞା ମୁଁ ରଶ୍ମିରଞ୍ଜନ ସାହୁ କହୁଥିଲି ଆପଣ ଅମ୍ବିକା ହୋଟେଲରୁ କହୁଥିଲେ ତ ଆଜ୍ଞା ମୁଁ ମୋର ଗୋଟେ ଅର୍ଡ଼ର ଅର୍ଡ଼ର କରିଥିଲି ମୋର ପୁରୁଣା ଆଡ଼୍ରେସ୍ ସତାନବେ ଭାଇଗଦେଇପୁର ପୋଷ୍ଟ ଗୁଣପୁର ଭାଇଆ ଜରିଆ ଜିଲ୍ଲା କେନ୍ଦ୍ରାପଡ଼ା ପିନ୍ ସାତ ପାଞ୍ଚ ଚାରି ଦୁଇ ଏକ ଛଅର ଆଡ଼୍ରେସ୍ ଦେଇଥିଲି ଡେଲିଭରି ପାଇଁ କିନ୍ତୁ ବର୍ତ୍ତମାନ ମୁଁ ମୋର ଆଡ଼୍ରେସ୍ଟା ଭୁଲରେ ଦେଇ ଦେଇଥିଲି ବର୍ତ୍ତମାନ ମୁଁ ମୋର ଚେଞ୍ଜ କରିବା ପାଇଁ ଚାହୁଁଛି ଆଡ଼୍ରେସ୍ ଦୟାକରି ଆପଣ ଯଦି ସେଇ ଚେଞ୍ଜ ଆଡ଼୍ରେସ୍ରେ ଆପଣ ଡେଲିଭରି କରିପାରିବେ କି ମୋର ନୂଆ ଆଡ଼୍ରେସ୍ ହେଉଛି ଅଠାନବେ ଖ ଭାଇଗଦେଇପୁରୁ ପୋଷ୍ଟ ଗୁଣୁପୁରୁ ଭାୟା ଜରିଆ ଜିଲ୍ଲା କେନ୍ଦ୍ରାପଡ଼ା ପିନ୍ ସାତ ପାଞ୍ଚ ଚାରି ଦୁଇ ଏକ ଛଅ ଦୟାକରି ଆପଣ ଏହି ଠିକଣାରେ ଡେଲିଭରି ପହଞ୍ଚାଇଲେ ମୁଁ ବହୁତ ଉପକୃତ ହେବି ଏବଂ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ